ମୁଁ ତ ବଗିଚା ଗୋଟେ କରିଛି ତ ସେଥିରେ ବହୁତ ପରିଶ୍ରମ କଷ୍ଟ ରହିଛି କଷ୍ଟ ରହିଥିଲେ କ'ଣ ହବ ଯେତେବେଳେ ତାର ମାନେ ଆମେ ଚାଷ ଯେ ଚାଷଟା କରିଥିବା ସେଇଟା ଫଳ ପାଇଲେ ସେଇଟା ଆମର୍ ମନ ଟିକେ ବହୁତ ଖୁସି ଲାଗେ ଆଉ ଶାନ୍ତି ବି ଲାଗେ ଆଉ ଆମେ ବଗିଚା କଲାବେଳେ ବହୁତ କଷ୍ଟ ହେଇଥାଏ କେମିତି ନା ଫାଷ୍ଟ୍ ତ ଆମେ କ'ଣ କରିଥାଉ ନା ହଳ କରିଥାଉ ଫଳ କଲା ପରେ ଆମର ଯେତେ ଘାସ ଯେତେ ଅଲଗା ଯେଉଁ ସବୁ ଜିନିଷ ରହିଥାଏ ସେଇ ଜିନିଷକୁ ଆମେ ସଫାସୁତୁରା କରିଥାଉ ତା'ପରେ ହଳ କରିସାରି ଆମେ ସେ ସେ ମଞ୍ଜି ହଉ କିମ୍ବା ସେ ଗଛ ହଉ ଆମେ ଲଗାଇଥାଉ ଆଉ ଯେହେତୁ ପାଖରେ ଘର ସେ ସକାଳୁ ସନ୍ଧ୍ୟାରେ ମୁଁ ସେଠି ଯାଇକରି ବହୁତ ଟାଇମ୍ ଦେଇଥାଏ ଆଉ ସେ ଜିନିଷ ଲଗେଇ ସାରିଲା ପରେ ଆମେ ପାଣି ଦେଇକି ତାକୁ ଇଏ କରିଥାଉ ବଡ଼ କରିଥାଉ ସେଥିରେ ପରିଶ୍ରମ ତ ହେଇଥାଏ କିନ୍ତୁ ଆଉ କ'ଣ କରାଯିବୁ ଯେତେବେଳେ ଫଳ ମିଳେ ସେତେବେଳେ ଆମକୁ ଟିକେ ବହୁତ ଖୁସି ଲାଗେ